ମାଡ଼ାମ୍ ନମସ୍କାର କ'ଣ ଆପଣଙ୍କୁ ସାହାଯ୍ୟ କରିପାରେ ଆଜ୍ଞା ଆଜ୍ଞା ଆମର ଏଇ ସ୍ପେସିଆଲ୍ କୋରାପୁଟର ଏଇ ହେଉଛନ୍ତି ସବୁଠୁ ଫେମସ୍ ଏଇଟା ଆମର ଆମର ଏଇ ଦିଟାଯାକ ଇଏର ହିଁ ଫେମସ୍ ଏଇଟା ଆମ ଏ ଏଇଟା ସବ୍ବ୍ରାଞ୍ଚ୍ଟା ଆମେ ଖୋଲିଛୁ

ପାର୍ସଲ୍ କହୁଛନ୍ତି ତ ନା ଏଇଠି ଇଏ କରିବେ ଖାଇବେ ପାର୍ସଲ୍ ହେଲେ ଆପଣଙ୍କୁ ପଡ଼ିଯିବ ଡେଲିଭରି ଚାର୍ଜେସ୍କୁ ମିଶାଇକି ଆପଣଙ୍କ ପଡ଼ିଯିବ ଅଠେଇଶଶହ ଟଙ୍କା ଅଠେଇଶଶହ ଅଠେଇଶଶହ ତିନିଟା ପ୍ଲେଟ୍ ନେଇଗଲେ ଆପଣଙ୍କୁ ଛଅ ହଜାର ପଡ଼ିବ ଏତେ କମ୍ କମାଇ ହେବନି ମାଡ଼ାମ୍ ଶୁଣନ୍ତୁ ମାଡ଼ାମ୍ ଶୁଣନ୍ତୁ ଏତେ କମ୍ କମାଇ ହେବନି କାହିଁକିନା ଦେଖନ୍ତୁ ଇଏ ଯେଉଁ ଟାଇମ୍ରେ ଇଏ ଟାଇମ୍ରେ ଏଇଟା ମିଳିବା ବହୁତ କଷ୍ଟ ଆଉ ଏଇଟା ଆମ ଏ ପାଖ ପାଖିରୁ ଆସୁନି ସେ ବହୁତ ବା ବହୁତ ଦୂରରୁ ସେଇଟା ଟ୍ରାନ୍ସପୋର୍ଟ୍ କରିକି ଆଣାହେଉଛି ଆଉ ଆପଣ କହିଲେ ଏତେ କେଉଁଠି କମାଇ ହେବ ଆମର ପୁଣି ଟ୍ରାନ୍ସପୋର୍ଟ୍ ଫିସ୍ ଅଛି ନା ନାହିଁ ଶୁଣନ୍ତୁ ସେଇ ପୁଣି କରୁଛି ସେ ପୁଣି କରୁଛି ମାଡ଼ାମ୍ ସେ ପୁଣି ନେଉଛି ଖାଲି କରିବା ପାଇଁ ଏଇ ମାନେ ସ୍ପେସାଲି ଏଇ ଆଇଟମ୍ଟା କରିବା ପାଇଁ ପର୍ ପ୍ଲେଟ୍ ସେ ନେଇଯାଉଛି ଟଙ୍କା ଚାରି ଶହ ପାଞ୍ଚ ଶହ ଟଙ୍କା ଏମିତି କ'ଣ ଏମିତି କ'ଣ ମାଡ଼ାମ୍ ହୁଏ ଆମର ଯାହା ଯେଉଁଟା ବଛା ବଛା ହୋଇକି ଆସୁଛି ଯେଉଁଥିରେ ଭଲସେ ହୋଇପାରିବ ସେମିତି ଜିନଷ ଆସୁଛି ନା ଆପଣ ଆପଣ ଯଦି କହିବେ ଆପଣ ଯଦି କହିବେ ବିରିୟାନୀ ପାଇଁ ବିରିୟାନୀ ପାଇଁ ଆପଣ ଯଦି ସେଆଡ଼ୁ କହିବେ ମୁଁ ନେଇକି ଯାଉଛି ଆମର ଆଉ ଚିକେନ୍ ନେଇକି ପଳେଇ ଆସିବି ଆପଣ ମୋତେ ସେଇଠି ଚାଳିଶ ଟଙ୍କାରେ ରାଇସ୍ ଦେଇ ଦିଅନ୍ତୁ ଏମିତି କ'ଣ ହେବ ଏକୁରେଟ୍ ହେଇଟା ଟିକିଏ ରେୟାରେଷ୍ଟ୍ ତ ମିଳୁନି ସେଇଆ ସେଇଟା ହେଲା କଥା ସେଇଟା କିଛି କଥା ନୁହଁ ଯେ ଯେତିକି ଆପଣଙ୍କର ନା ସୋ ଦୁଇ ହଜାର ଟଙ୍କା ଲେସ୍ କରାଗଲା ଆଉ ଆପଣ ପାଞ୍ଚ ପ୍ଲେଟ୍ସ ଆପଣ ହଁ ହୋଇପାରିବ କିଛି ଅସୁବିଧା ନାଇଁ ଆପଣ ଏଇଟା ଟିକିଏ ଏଇଟା ଟିକିଏ ଆମର ଟିକିଏ ଫାଷ୍ଟ୍ ଅର୍ଡ଼ର୍ ରଖାହେଉଛି ତ ମନେକର ଟିକିଏ ହେଲ ସେଇ ଅନୁସାରେ କରାହେଉଛି ତ ଟିକିଏ ଏଇଟାର ଫେମସ୍ ଆଇଟମ୍ ତ ଆଉ ଟିକିଏ ଏକ୍ସପେନସିଭ୍ ରହୁଛି ତ ସେଥିପାଇଁ ଟିକିଏ ଏଇଟା ମାନେ ଅର୍ଡ଼ର୍ କଲେ ତା'ପରେ ଯାଇକି ସେଇଟା ତିଆରି ହେଉଛି ତ ଆମେ ସେଥିପାଇଁ ଆଗୁଆ ଆପଣ ଟିକିଏ ଆଡ଼୍ଭାନ୍ସ କରି ଦେଉନାହାନ୍ତି ମାଡ଼ାମ୍ ମୋତେ ଟିକିଏ ମୋତେ ଇଏ ସେ ଏଥିରେ ଟିକିଏ ଆଡ଼୍ଭାନ୍ସ

ଆପଣ ଆପଣ ଅଡ୍ରେସ୍ ପଠାଇବେ ନା ମୁଁ ଯେଉଁ ୟାକୁ ନମ୍ବର୍ ଦେଇଦେବି ଆପଣ ତାକୁ ଲୋକେସନ୍ ପଠାଇ ଦେବେ ସେ ଆପଣଙ୍କୁ ଇଏ କରିକି ନେଇକି ପଳାଇବ ମୁଁ ଲୋକେସନ୍ ପଠାଇଦେବି ପଳାଇବ ଆପଣ ଆଉ ନେଇକି ଇଏ କରିବେ ହଁ ମାଡ଼ାମ୍ ମାଡ଼ାମ୍